ଆମ ଗାଁ ଆମ ପାଇଁ ବହୁତ ସୁନ୍ଦର କାରଣ ଆମ ଗାଁରେ ବହୁତ ଗଛ ଗଛପତ୍ର ବହୁତ ଫୁଲ ଗଛ କୂଅ ପାଣି ସବୁ ସୁବିଧା ଅଛି ଖେଳିବା ପାଇଁ ପଡ଼ିଆ ଅଛି ବୁଲିବା ପାଇଁ ବହୁତ ଭଲ ଯାଗା ଅଛି ପୂରା ବହୁତ ଫୁଲ ଗଛ ଫଳ ଗଛ ଲାଗିଛି ବହୁତ ସୁନ୍ଦର ଲାଗୁଛି ଯୁଆଡ଼େ ଗଲେ ବି ବହୁତ ବଢ଼ିଆ ଲାଗୁଛି ଭୋଜିଆକୁ ଭୋଜି କରିବା ପାଇଁ ବି ବହୁତ ବଢ଼ିଆ ଯାଗା ଅଛି ପବନ ବାଜୁଛି ପାଣିର ସମସ୍ୟା ନାହିଁ ବହୁତ ସୁନ୍ଦର ଲାଗୁଛି କାରଣ ଆମ ଗାଁରେ ସବୁପଟେ ପରିଷ୍କାର ପରିଚ୍ଛନ୍ନ ସବୁବେଳେ ରହିଥାଉଛୁ ଆମ ସବୁବେଳେ ଭଲରେ ପୂରା ପରିବର୍ତ୍ତନ ଦେଖାଯାଉଛି ଭଲରେ ସୁସ୍ଥ ରହିକି ଲୋକମାନେ ସବୁ ଆଡ଼େ ସଫା ସୁତୁରା ରଖିକି କୂଅ ନଦୀ ନାଳ ସବୁ ପରିଷ୍କାର ପରିଚ୍ଛନ୍ନ ରଖିଥାଉଛନ୍ତି ଗଛପତ୍ର ଲାଗିକରି ଫୁଲ ଗଛ ଫଳ ଗଛ ବହୁତ ବଢ଼ିଆରେ ଚାରିପଟେ ଗାଁରେ ରାସ୍ତା ପାଣି ସମସ୍ୟା ନାହିଁ ଗାଁର ସମସ୍ତେ ଭଲରେ ରହୁଛନ୍ତି ସେଥିପାଇଁ ଆମ ଗାଁଟା ବହୁତ ବଢ଼ିଆ ଲାଗୁଛି ବହୁତ ଖୁସି ଲାଗୁଛି ଗାଁଟା କାରଣ ସବୁବେଳେ ଗାଁରେ ପରିଷ୍କାର ପରିଚ୍ଛନ୍ନ ରହିଲେ ଗାଁଟା ସବୁବେଳେ ଭଲ ଲାଗେ